ହ୍ୟାଲୋ ସାଙ୍ଗ ତୁ କୋଉଠେ ଅଛୁ ମୁଁ ଏ ଏପଟେ ଆସିଥିଲି ତ ଏଥିପାଇଁ ଜାଣିବାର ଥିଲା ଏଠି କୋଉ ରେଷ୍ଟୁରାଣ୍ଟ୍ରେ ଭଲ ଖାଦ୍ୟ ମିଳୁଛି ତମ ଏଇ ଏରିଆରେ ମୋତେ ଟିକେ ସେ ମୁଁ ଟିକେ ଯିବି ତ ସେଥିପାଇଁ କୋଉ ହୋଟେଲ୍ରେ ଭଲ ଭଲ ଖାଦ୍ୟ ମିଳୁଛି ଖାଇବା ପାଇଁ ସେଇଠି ସ୍ଵିଗି ଜୋମାଟୋ ପରି କିଛି ମଳିବ କି ସ୍ଵିଗି ଜୋମାଟୋରେ ଯେମିତି ଯାହା ଯାହା ମିଳୁଛି ସେଟା ମଳିବ ମସଲା ବେଶୀ ମସଲା ନାହିଁ ଟିକେ ହାଲ୍କା ଥିବ ମସଲା ତା'ର ବେଶୀ ଭଲ ଲାଗୁନି ଟିକେ ଅଳ୍ପ ମସଲା ଥିବ ସେଟା ହଁ ବର୍ଗର୍ ପିଜ୍ଜା ହଁ ହଁ ସେମିତିଆ ଏକ ହଁ ଭଲ ମିଳୁଛି ତ ସେ ହୋମ୍ ଡେଲିଭରି କରନ୍ତି ନା ଯିବାକୁ ପଡ଼ିବ ସେଇଠି ଆଣିବା ପାଇଁ ହୋମ୍ ଡେଲିଭରି କଲେ ଟିକେ ଭଲ ହେଇଥାନ୍ତା